ହଁ ରୂପଶ୍ରୀ୍ କହୁଥିଲୁ ତ ହଁ ଏଇ ଯୋଉ ହେଉଛି ଯାଇଥାନ୍ତେ ନନ୍ଦନକାନନ ଯିବା ଏଇଠୁ ଆମେ ବସ୍ରେ ପଳେଇବା ବସ୍ରେ ଯାଇ ଓଲ୍ହେଇବା ଭୁବନେଶ୍ୱରରେ ସେଠୁ ଯାଇ ଆମେ ସେଠୁ ଅଟୋଟେ କରିବା ନନ୍ଦନକାନନକୁ ପଳେଇବା ତା'ପରେ ଟିକେଟ୍ କରିବା ଟିକେଟ୍ କରି ସାରିଲା ପରେ ଯିବା ସେଠି ବହୁତ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଯେମିତିକି ବାଘ ଅଛି ଗଲେ ବୁଲାବୁଲି କରିବା ଦେଖିବା ନା କ'ଣ କହୁଛୁ ହଁ ରହିଯିବା ହୁଁ ସେଟା କୋଉଠି ହାତୀ ମାନେ କୋଉଠି ଦେଶୀ ହାତୀ ଅଛି ଭଲ ଦେଖିବା ପାଇଁ ବି ବଡ଼ ବଡ଼ କି ବାଘ ଗଲେ ଦେଖିବା ବୁଲାବୁଲି କରିବା ଏନଜୟ୍ କରିବା ଆସିବା ନା କ'ଣ କହୁଛୁ

କେ କେବେ ଯିବା ଯିବା ଦେଖିଆ ଦଶ ବାର ଆଡ଼କୁ ଦଶରେ ଯିବା ଭାରି ନହଲେ ନା ଘରେ କ'ଣ

ହୁଁ ହଁ ଆଉ କ'ଣ କୁହ

ଆଉ କ'ଣ

ନା କ'ଣ ହଉ ସେଠି ସାପ ଅଛି ଅଛି ଚିତା ବାଘ ବାଘ ହାତୀ ତା'ପରେ ହଁ ଭାଲୁ ଅଛନ୍ତି ବି ମାନେ ସବୁ ବହୁତ ପ୍ରକାର ଅଛି ଗଲେ ଦେଖିବା ବୁଲାବୁଲି କରିବା ଦେଖିଲେ ବି ଗଲେ ଦେଖିବା ଯାଇକି ବୁଲା ବୁଲି କରିକି ସେଇ ଦିନଟା ତ ଟାଇମ୍ ମିଳିବନି ଆଉ ଆସିବା ପାଇଁ ଏ ସେଦିନ ରହିଯିବା ଦେଖିବା କୋଉଠି ହୋଟେଲ୍ କି କ'ଣ

ନା ନନ୍ଦନକାନନ ଯିବା ଯଦି ଯିବା ମାର୍କେଟ୍ ବିଲ୍ଡିଂ ଯିବା ଟିକେ ବୁଲାବୁଲି କରିବା ଯୋଉ କୋଣାର୍କ ଏଇ ଯୋଉ ଏ କି ମନ୍ଦିର ଅଛି ସେଟା ମନ୍ଦିର ଯିବା ଟିକେ ଯାଇକି ବୁଲି ବୁଲାକି ଆସିବା